ମୋରପ୍ରିୟ ଗେମ ହେଉଛି ଫ୍ରୀଫାୟାର ଯାହାକି ମୋବାଇଲ ରେ ଖେଳାଯାଏ ଓ ଏହା ଇଣ୍ଟରନେଟ ର ସାହାଯ୍ୟରେ ମୋବାଇଲ ରେ ଇଣ୍ଟରନେଟ ଗେମିଙ୍ଗ ହିସାବରେ ଜଣାଯାଏ ଯାହାକୁ କି ଆମେ ସାଙ୍ଗ ହେଇକିନା ଚାରିଟି ପିଲା ଖେଳୁ ଏବଂ ଏଇଥିରେ ଆମେ କଥାବାର୍ତ୍ତା ବି ହେଇପାରୁ ଯାହାଦ୍ବାରା କି ଆମେ ଟିମମେଟକୁ ଆମେ ସାହାଯ୍ୟର ବି କରିପାରୁ ଏବଂ ଏଥିରେ ଆମେ ସାଙ୍ଗହେଇ ଗୋଟେ ସ୍କ୍ବାର୍ଡ଼ କ୍ଲାସିକ ରେଙ୍କ୍ ଖେଳୁ ଯେଉଁଥିରେ କି ଆମେ ଗୋଟେ ଜାଗାରେ ଯାଇ ଲ୍ୟାଣ୍ଡ କରୁ ଏବଂ ସେଇଠି ବହୁତ କିଛି ଗନ୍ସ ଲୁଟୁ ଏବଂ ତାପରେ ଏନିମି ମାନଙ୍କୁ ବି ଆମେ ଯାଇ କିଲ କରୁ ଯାହାଦ୍ବାରା କି ଲାଷ୍ଟକୁ ଆମର ବିଜୟ ହୁଏ ଏବଂ ଏଥିରେ ଆମେ ବହୁତ ଏନ୍ଜୟ କରୁ ଏବଂ ଏହି ଖେଳରେ ଆମ ସାଙ୍ଗମାନେ ବହୁତ ବି ଏନ୍ଜୟ କରନ୍ତି ଏଥିରେ ପଚାଶ ଜଣ ପିଲା ଗୋଟେ ଗେମ ରେ ଥାଆନ୍ତି ଯାହାଦ୍ୱାରାକି ଆମକୁ ପଚାଶଟି ପିଲାରୁ ସମସ୍ତଙ୍କୁ ପ୍ରାୟ ମାରିବାକୁ ହୋଇଥାଏ ଆଉ ଏଥିରେ ବହୁତ ଭଲ ଲାଗେ ଖେଳିବାକୁ ଏବଂ ଗୋଟେ କଷ୍ଟମମୋଡ଼ ବି ଥାଏ ଯେଉଁଥିରେ କି ଆମେ ଆମ ସାଙ୍ଗଙ୍କ ସହିତ ବି ଖେଳି ପାରୁ ତାଙ୍କୁ ବି ଆମେ ମାରିବାକୁ ସୁଯୋଗ ପାଉ ଯେଉଁଥିରେ କି ସେମାନେ ବି ଆମକୁ ମାରନ୍ତି ଏଇଟା ବି ଖେଳିବାକୁ ବହୁତ ଭଲ ଲାଗେ ଯାହାଦ୍ବାରା କି ଏହି ଗେମ ମୋରପ୍ରିୟ ଗେମ ଏବଂ ଏହାକୁ ହିଁ ମୁଁ ପ୍ରାୟ ସବୁବେଳେ ହିଁ ଖେଳୁଥାଏ ଏହି ଗେମ ରେ ଏହି ସବୁ ଗନ୍ସରେ ଯେଉଁ ଏନିମି ମାନଙ୍କୁ ମାରିବାକୁ ମୋତେ ଭଲ ଲାଗୁଥିବାରୁ ମୋର ଏଇଟା ପ୍ରିୟ ଗେମ ଯାହାକି ଯାହାର ନା କି ଫ୍ରୀଫାୟାର